ଓଡ଼ିଆ ଭାଷା ଆମେ ଜାନିପାରିଲୁ ପୁରୁଣା ଇତିହାସରୁ ସେ ସମୟର ଓଡ଼ିଆ ଭାଷାର ଯେମିତିକି ଭାଷା କହିବା ଆମେ ଶିଖିବା ସେତେ ସହଜ ନଥିଲା କିନ୍ତୁ ଗ୍ରନ୍ଥ ଦ୍ୱାରା ଆମେ ଭାଷା ଶିଖିପାରିଲୁ ବୌଦ୍ଧ ଜୈନ ଏହି ଗ୍ରନ୍ତ ଗ୍ରନ୍ଥ ବା ମାଦଲାପାଞ୍ଜି ଆମ ଇତିହାସରୁ ଏହିସବୁ ଗ୍ରନ୍ଥ ଗୁଡ଼ିକୁ ପଢ଼ି ଆମର ଓଡ଼ିଆ ଭାଷାର ପ୍ରଭାବିତ ହେଲା ଶାରଳା ଦାସଙ୍କ ଓଡ଼ିଆ ମହାଭାରତ ବା ତୁଲସୀ ଦାସଙ୍କ ମହାଭାରତ ଏହିସବୁ ଗ୍ରନ୍ଥ ପଢ଼ି ଆମ ଭାଷାର ପ୍ରଭାବିତ ହେଲା ବା ଧୀରେ ଧୀରେ ଆମେ କହିପା କହିପାରିଲୁ ଶିଖିପାରିଲୁ ଭାଷା ହିଁ ଆମର ଶ୍ରେଷ୍ଠ ଆଉ ଓଡ଼ିଆ ଭାଷା ହିଁ ବହୁତ ମଧୁର କହିବାକୁ ମଧ୍ୟ ବହୁତ ଭଲ ଲାଗେ ଶୁଣିବାକୁ ଭଲ ଲାଗେ ଭାଷାରେ ବି ମଧ୍ୟ ମଧୁରତା ଅଛି ଡାକିବାକୁ ଜଣଙ୍କୁ ସମ୍ମାନ କରିବା ମଧ୍ୟ ଓଡ଼ିଆ ଭାଷାରେ ସମ୍ଭାବିତ ଅଛି ଭାଷାଟା କହିବାକୁ ଏତେ ଭଲ ଲାଗେ ଯେ ସେଇଟା କହିଲେ ମଧ୍ୟ କମ୍ ଆଉ ଭାଷା ଶିଖିବାର ମଧ୍ୟ ଗ୍ରନ୍ଥଧାରା ହିଁ ଆମେ ଶିଖିଛୁ କିନ୍ତୁ ଭାଷାର ପ୍ରଭାବିତ ଆମର୍ ଲୋକେ ଲୋକମାନଙ୍କ ଦ୍ୱାରା ହ ଶିଖିଛୁ ଶାରଳା ଦାଶଙ୍କ ଓଡ଼ିଆ ମହାଭାରତ ମହାଭାରତରେ ଭାଷା ଥିଲା ସଂସ୍କୃତମ୍ ସଂସ୍କୃତମ୍ ଭାଷାରେ ମଧ୍ୟ ସରଳାର୍ଥ ଭାବରେ ଥିଲା ସେହି ଭାଷା ଆମେ ପ୍ରଭାବିତ କରୁଛୁ ବା ଏବେ ମଧ୍ୟ ସେହି ଭାଷା ହିଁ ଆମେ କହୁଛୁ ଆଉ ଅନ୍ୟାନ୍ୟ ଭାଷାରେ ମଧ୍ୟ ଭଲ ଅଛି କିନ୍ତୁ ସେସବୁ କହିବା ଠାରୁ ଓଡ଼ିଆ ଭାଷାଟା ହିଁ ଆମ ପାଖରେ ବହୁତ ଭଲ ଲାଗୁଛି କାହିଁକି ନା ଏଇଟା ଆମ ଦେଶର ଭାଷା ଆମର ଓଡ଼ିଆ ଜାତିର ଭାଷା ଖ୍ରୀଷ୍ଟ ହଉ ବୌଦ୍ଧ ହଉ ବା ମୁସଲିମ ହଉ ବା ହିନ୍ଦୁ ହଉ ସମସ୍ତେ ଆମେ ଓଡ଼ିଶାବାସୀ ଓଡ଼ିଶାବାସୀଙ୍କର ଆମର ଏଇ ଓଡ଼ିଆ ଭାଷା ହିଁ ଶ୍ରେଷ୍ଠ ବହୁତ ଭଲ ଲାଗେ ମଧୁର ଲାଗେ ଶୁଣିବାକୁ ମଧ୍ୟ ଭଲ ଲାଗେ ଓଡ଼ିଆରେ ଆମ ଓଡ଼ିଆ ଭାଷାରେ ଭଜନ କରିଲେ କି ଗୀତ ଗାଇଲେ ମଧ୍ୟ ବହୁତ ଭଲ ଲାଗେ ଓଡ଼ିଆ ଭାଷାର ତୁଳନା ନାହିଁ କହିବାକୁ ଗଲେ ବହୁତ ଭଲ ଲାଗେ ଆଉ ଭାଷା ହିଁ ଆମର ସବୁ କିଛି ଯେତେ ସୁନ୍ଦର କହିପାରିଲେ ସେତେ ସୁନ୍ଦର ଲୋକମାନଙ୍କ ସହିତ ମିଶିପାରିବା ଯେତେ ଖରାପ କହିଲେ ସେତେ ହିଁ ଦୂରେଇ ରହିବା